ପ୍ରଥମେ ଗ୍ୟାସ ଅନ କରେ ଭାତ ବସାଇ ଦିଏ ଏପଟେ ଡାଲି ବସାଇ ଦିଏ ଭାତ ହେଇଯାଏ ଭାତ ହେଲା ପରେ ଡାଲି ହେଇଯାଏ ଡାଲି ହେଲା ପରେ ପରିବା କାଟେ ପ୍ରତ୍ୟେକ ପରିବା ମିଶାଇକି ଆଳୁ ବିମ୍ସ୍ ଗାଜର ସଜନା ଛୁଇଁ ଆଉ ଏବଂ ମିଶାଇ କାଟେ ତାପରେ ଡାଲି ହେଇଯାଏ ଡାଲି ବଘାରି ଦିଏ ପିଆଜ ଶୁଖୁଲା ଲଙ୍କା ଫୁଟଣ ଦେଇ ଡାଲି ବଘାରି ଦିଏ ତାପରେ ତରକାରୀ ବସାଇ ଦିଏ ତରକାରୀକୁ ଟିକେ ତେଲ ଦେଇ ଅଳ୍ପ ଧରଣର ତେଲ ଦେଇ ତରକାରୀ ବସାଇ ଦିଏ ତରକାରୀ ଟିକେ ତେଲରେ ସନ୍ତୁଳି ଦିଏ ସନ୍ତୁଳା ହେଇସାରିଲା ପରେ ଡାଲି ଟା ବଘାରି ଦିଏ ଅଦା ରସୁଣ ଟମାଟୋ ଶୁଖୁଲା ଲଙ୍କା ଦେଇ ତରକାରୀ ଟା ବଘାରି ଦିଏ ତାପରେ ଆଳୁ କଲରା କାଟିକି ସଜାଡ଼ି କି ରଖେ ତରକାରୀ ହେଇସାରିଲା ପରେ କଢ଼ାରେ ଟିକେ ତେଲ ପକାଇଦିଏ ଫୁଟଣ ପକାଇଦିଏ ଶୁଖିଲା ଲଙ୍କା ପକାଇଦିଏ ଶୁଖିଲା ଲଙ୍କା ପରେ ଭଜା ବସାଇଦିଏ ଭଜା ହେଇସାଇଲା ଭଜା ହେଇସାରିବା ପରେ କାଷ୍ଟମର ଖାଇବାକୁ ଆସିବେ କାଷ୍ଟମର ଖାଇଲେ ଭାତ ଦେଲି ଡାଲି ଦେଲି ତରକାରୀ ଦେଲି ଏବଂ ଭଜା ଦେଲି କାଷ୍ଟମର ତିନି ଜଣ କାଷ୍ଟମର ଖାଇ ସାରିଲେ